ସାର୍ ମୁଁ ଇଷା ଗାର୍ମେଣ୍ଟସ ସହ କଥା ହଉଛି ଆଜ୍ଞା ସାର୍ ସାର୍ ମୁଁ ଗତ ଦୁଇ ମାସ ଆଗରୁ ଗୋଟେ ସାର୍ଟ ଟେ ନେଇଥିଲି ସାର୍ ପଇସା ଟା ଅଢ଼େଇଶହ ଟଙ୍କା ତ ସାର୍ ମୁଁ ତା ଫିଡ଼ବ୍ୟାକ ଦେବାକୁ ଚାଁହୁଛି ସାର୍ ସାର୍ଟଟା ବହୁତ ଭଲ ଥିଲା ସାର୍ ମୁଁ ତାର ବହୁତ ସନ୍ତୁଷ୍ଟ ସାର୍ ଆଜ୍ଞା ସାର୍ ନା ସାର୍ ମୁଁ ବି ବହୁତ ଖୁସି ଅଛି ଆପଣଙ୍କ ପ୍ରଡ଼କ୍ଟରୁ ଆଜ୍ଞା ସାର୍ ତ ସାର୍ ମୁଁ ଭାବୁଛି ଆଉ ଗୋଟେ ନେବା ପାଇଁ ଆପଣଙ୍କ ଷ୍ଟୋରରୁ ହଁ ଆଜ୍ଞା ସାର୍ ଏବେ ମୁଁ ମୋ ବଡ଼ ଭାଇ ପାଇଁ ନେବାପାଇଁ ଚାଁହୁଛି ଆଜ୍ଞା ସାର୍ ସାର୍ ତାଙ୍କ ସାଇଜ ଟା ଏଲ ସାଇଜ ଆଉ ମୁଁ ନେଲେ ଏଇଟା ଏମ ସାଇଜ ଥିଲା ସାର୍ ସାର୍ ଆମେ କାଲି ଆସିବୁ ସାର୍ ତ ଦୋକାନ ଟା କେତେବେଳେ ଖୋଲା ଥିବ ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ସାର୍ ଆପଣଙ୍କ ଷ୍ଟୋରଟା କେତେବେଳେ ଖୋଲା ଥିବ ନା ସାର୍ ସାର୍ ସକାଳେ ତ ଆମ ସ୍କୁଲ ଅଛି ସାର୍ ଇଭିନିଙ୍ଗ ଟାଇମ ଇଭିନିଙ୍ଗ ସାଢ଼େ ଚାର ଆଉ ସାର୍ ବନ୍ଦ କେତେବେଳେ ହଉଛି ଆଜ୍ଞା ସାର୍ ଆଜ୍ଞା ହଉ ସାର୍ ଧନ୍ୟବାଦ